ହ୍ୟାଲୋ ରମେଶ ଆରେ କେଉଁଠି ଆରେ ମୁଁ ବା ଏଇଠି ଘଣ୍ଟାଟା ହେଲା ଅପେକ୍ଷା କରିଛି ଗାଡ଼ି କୁଆଡ଼େ ଗଲା ହଁ ଗାଡ଼ି କଣ ପଙ୍କଚର ହେ କାଇଁ ମିଛ କଥା କହୁଛୁ କହିଲୁ ମୁଁ ଆସିକି ଘଣ୍ଟାଟା ହେଲା ଛିଡ଼ା ହୋଇଛି ଯିବା ପାଇଁ କାଇଁ କେତବେଳକୁ ତୁ ଆସିବୁ କାଇଁ କେତେବେଳୁ କେତେବେଳୁ ବାଗେଇକି ଗାଡ଼ି ଆସିବୁ ମୁଁ ଘଣ୍ଟାଟା ହେଲା ଏଇଠି ଅପେକ୍ଷା କରିଛି ହଁ ଆଉ ହଉଛି କାଇଁ ମୁଁ ଏପର୍ଯ୍ୟନ୍ତ ଖାଇନି ସାଙ୍ଗ ହେଇକି ଆସିଥିଲେ ଖାଇଥାନ୍ତେ କି କ'ଣ କରିଥାନ୍ତେ ହଁ ଆଉ ତୁ କାଇଁ କାହାକୁ ନହେଲେ ପଠା ନହେଲେ ହଁ ମୁଁ କେତେ ସମୟ କେତେ ଜୋରେ ଖରା ହେଉଛି କିଛି ନାଇଁ ଗାଡ଼ି ଫାଡ଼ି ନାଇଁ ବା ମୁଁ ଅପେକ୍ଷା କରିଛି ତୋତେ ଜଲ୍ଦି ଆସିବୁ ଯଦି ଆସେ ହ୍ୟାଲୋ ହଁ ରମେଶ ଶୁଭୁଚି ନା ଜଲ୍ଦି ଟିକିଏ ଦେଖେ ଚେଷ୍ଟା କର ଟିକିଏ